ଓଡ଼ିଶା ରାଜ୍ୟ ସରକାର ସମସ୍ତ ନାଗରିକଙ୍କ ପାଇଁ ସମାନ ପ୍ରତିନିଧିତ୍ୱ ଏବଂ କ୍ଷମତା ଅଁ ପାଇବାପାଇଁ ଆମର ଓଡ଼ିଶା ସରକାର ବିଭିନ୍ନପ୍ରକାର କମିଟି ବନେଇଥାନ୍ତି ଏବଂ ବିଭିନ୍ନ ପ୍ରକାର ଅନଲାଇନ୍ ଜରିଆରୁ ସମସ୍ତଙ୍କୁ ସମାନ ଭାବେ ଦେଖିଥାନ୍ତି ସେଇଥିପାଇଁ ଆମ ଓଡ଼ିଶା ସରକାର ଆଜିକାଲି ବେଶୀ ବିକାଶ କରୁଅଛି